ମୁଇଁ ଯେନ୍ ଡ୍ରେସ୍ଟା ତ କିଣିଛେ ମାନେ ବହୁତ୍ ଭଲ ଲାଗୁଛେ କଲର୍ଟା ବି ଭଲ୍ ଅଛେ କପଡ଼ା ବି ଭଲ୍ ଅଛେ ହେଲେ ଡ୍ରେସ୍କେ କାଚି ଦେଲା ପରେ ରଙ୍ଗ ପଲେଇ ଯାଉଛେ ଏବଂ ଘୁରି ମଧ୍ୟ ହେଇ ଯାଉଛେ ଯାହାଫଳରେକି ମାନେ ଡ୍ରେସ୍କୁ ପିନ୍ଧିବା ଲାଗି ଆଉ ଇଚ୍ଛା ଲାଗୁନାଇଁ କାରଣ ଡ୍ରେସ୍ଟା ଭଲ ଲାଗୁଥିଲା କିନ୍ତୁ ରଙ୍ଗ ଏବଂ ଘୁରି ହେଇଯିବା ଫଳରେ ମାନେ ପସନ୍ଦ ଲାଗୁନାଇଁ